ମୋତେ ରାନ୍ଧିବାକୁ ଭଲଲାଗେ ମୋ ପ୍ରିୟ ରୋଷେଇ ହେଲା ମୋ ପିଲା ସ୍ୱାମୀ ଝିଅ ଭଲପାଆନ୍ତି ଚିଲି ଚିକେନ୍ ଚିଲି ଚିକେନ୍ ଚିକେନ୍କୁ ମୁଁ ଧୋଇକି ତା ଦେହରେ ଲୁଣ ହଳଦୀ ଦହି ମସଲା ଦେଇ ରଖେ ଗୋଳେଇକି ତା'ପରେ ପିଆଜ କାଟିକି ତାକୁ ଇଏ କରି କଷେ କଷିକି ଚିକେନ୍କୁ ଛାଣିକି ପିଆଜ ଫ୍ରାଏ କରିକି ତାକୁ ଇଏ କରିକି ଚିକେନ୍ ଚିଲି ଚିକେନ୍ କରି ତାକୁ ମାନେ ଚିଲି ସସ୍ ଟାମାଟୋ ସସ୍ ଦେଇକି ଚିଲି ଚିକେନ୍ ପୁଅ ବହୁତ ଭଲପାଏ ସିଏ ଚିଲି ଚିକେନ୍ କରେ ଛେନା ତରକାରୀ କରେ ଛେନାକୁ ଇଏ କରି ମାନେ ବଫେଇକି ତାକୁ କାଟିକି ଛାଣିକି ଛେନା ମସଲା କଷି ତା'ପରେ ତାକୁ ପକାଏ ମସଲା ପକାଇକି ଚିଲି କୋବି କରେ ଚିଲି କୋବି କୋବି କାଟିକି ତାକୁ ହଳଦୀ ଲୁଣ ଗୋଳେଇ ରଖେ ତା'ପରେ ତାକୁ କରେ ଚିଲି କୋବି ଚିଲି କଷା ଝିଅ ଭଲପାଏ ବୋଲି ଆଉ ଏମିତି ବହୁତ ପ୍ରକାରର ରୋଷେଇ କିଛି କରେ ଦହି ବାଇଗଣ ଉପରେ